ଆଜିର ଦୁନିଆରେ ପରବର୍ତ୍ତୀ ଦୁନିଆ ଠାରୁ ବହୁତ ଅଲଗା କାରଣ ସେତେବେଳେ ସମୟରେ ଲୋକମାନଙ୍କ ପାଖରେ ଏତେ କିଛି ସୁବିଧା ନଥିଲା ସେମାନଙ୍କୁ ଯେ କୌଣସି କାମ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଥିଲା ଓ ଖର୍ଚ୍ଚ ବି କରିବାକୁ ପଡ଼ୁଥିଲା କିନ୍ତୁ ସେମାନଙ୍କୁ ତାହାର ସୁଫଳ କିଛି ମିଳୁନଥିଲା କିନ୍ତୁ ଆଜିର ଦୁନିଆ ଏତେ ଆଗକୁ ଅଗ୍ରସର କରିସାରିଲାଣି ଯେ ଭାବିବା ଅସମ୍ଭବ ହୋଇ ପଡ଼ୁଛି ଯେଉଁ କାମ ଦଶଦିନ ସମୟ ଲାଗୁଥିଲା ତାହା ଆଜି କେଇ ଘଣ୍ଟା ମାଧ୍ୟମରେ ତାହା ହୋଇପାରୁଛି ଯେମିତିକି ଆଧାର କାର୍ଡ଼ ଭୋଟର କାର୍ଡ଼ ପ୍ୟାନ୍ କାର୍ଡ଼ ଇତ୍ୟାଦି ସରକାର ପ୍ୟାନ୍ କାର୍ଡ଼ ସାହାଯ୍ୟରେ କିଛି ମିନିଟ ଭିତରେ ଜାଣି ପାରୁଛନ୍ତି କାହା ପାଖରେ କେତେ ଟଙ୍କା ଅଛି କଳା ଧନ କେତେ ନିଜର ଉତ୍ପାଦ ଧନ କେତେ ଆଉ ଗୋଟିଏ ହେଲା ଆଧାର କାର୍ଡ଼ ଏହି କାର୍ଡ଼ ମାଧ୍ୟମରେ ଆମେ ସବୁକିଛି କାମ କରିପାରୁଛୁ ଯେମିତିକି ଟିପ ଚିହ୍ନ କମ୍ପୁଟରକୁ ଦେଲେ ଆମେ କିଏ କମ୍ପୁଟର ଆଜି ଜାଣି ପାରିବ